ହ୍ୟାଲୋ ସାର୍ ନମସ୍କାର ମୁଁ ଆପଣଙ୍କ ହୋଟେଲ୍ରୁ କିଛି ଜିନିଷ ଅର୍ଡ଼ର୍ କରିଥିଲି ମୋତେ ଦୟାକରି କୁହନ୍ତୁ କି ସେ ଜିନିଷ ପାଇଁ ମୁଁ ପେମେଣ୍ଟ କରିଥିବା ପଇସାଟି ଆପଣଙ୍କ ପାଖକୁ ଯାଇଛି କି ନାହିଁ ମୁଁ ଜାଣିବାକୁ ଇଚ୍ଛା କରେ ମୁଁ ଆପଣଙ୍କ ହୋଟେଲ୍ରୁ ଚିକେନ୍ ବିରିୟାନୀ ଓ ହାଫ୍ ରାଇସ୍ କଟଲେଟ୍ ବିରିୟାନୀ ପ୍ୟାକେଜ୍ ଫୁଲ୍ ପ୍ଲେଟ୍ ମଶୃମ୍ ଷ୍ଟିକ୍ ଅର୍ଡ଼ର୍ କରିଛି ଆପଣ ମୋତେ କୁହନ୍ତୁ କି ଏହି ଅର୍ଡ଼ର୍ଟିର ପେମେଣ୍ଟ ଆପଣଙ୍କୁ ସଠିକ୍ ଭାବରେ ହୋଇଛି କି ନାହିଁ ମୁଁ ଜାଣିବାକୁ ଚାହେଁ ହଉ ମୋର ଏହି ଅର୍ଡ଼ର୍ଟି କେଉଁ ସମୟରେ ଆମ ଘରକୁ ଆସିବ ଯେତେ ଶୀଘ୍ର ଆମ ଘରକୁ ଗେଷ୍ଟ ଆସିବାକୁ ଯାଉଛନ୍ତି ତେଣୁକରି ଏହି ଅର୍ଡ଼ର୍ଟିକୁ ଆପଣ ଆମ ଗୃହକୁ ପଠାଇ ଦିଅନ୍ତୁ ଯଥା ଶୀଘ୍ର ମୁଁ ଆପଣଙ୍କୁ ଅନଲାଇନ୍ରେ ପେମେଣ୍ଟ କରିଦେଇଛି ଫୋନ୍ପେ ମାଧ୍ୟମରେ ଆପଣ ଦେଖନ୍ତୁ କି ଆପଣଙ୍କ ପାଖକୁ ପଇସାଟି ଯାଇଛି କି ନାହିଁ ଓ ଯଥା ଶୀଘ୍ର ଆପଣ ସେହି ଖାଦ୍ୟଟିକୁ ଆମ ଗୃହକୁ ପଠାଇ ଦିଅନ୍ତୁ ଦୟାକରି ଆପଣ ଯଥାଶୀଘ୍ର ପଠାଇଦେବେ ଆମ ଗୃହକୁ ଅତିଥି ଆସି ଗଲେଣି ତେଣୁ କରି ଆପଣ ପଠାଇ ଦିଅନ୍ତୁ ଯଥାଶୀଘ୍ର ଖାଦ୍ୟକୁ